କୁହନ୍ତୁ କିଏ କହୁଛନ୍ତି

ହଁ ଗାଡ଼ି ତ ଆଭେଲେବଲ୍ ଅଛି ଆପଣ କେଉଁ ଜାଗା ଯିବେ ଆଚ୍ଛା ଏବେ ବାଲିଯାତ୍ରା ଚାଲିଛି ବାଲିଯାତ୍ରା ଯିବେ କି

ହଁ ଆଚ୍ଛା ହଁ ଆପଣଙ୍କୁ କେଉଁ ଜାଗାରୁ ପିକ୍ଅପ୍ କରିବି କେଉଁ ଜାଗାରୁ ପିକ୍ଅପ୍ କରିବି ଆପଣଙ୍କୁ କେଉଁ ଜାଗାରୁ ନେବି ଆଚ୍ଛା ହେଉ ଆପଣଙ୍କର କେତେ ଟଙ୍କା ଦେବେ ଆପଣ ଆଚ୍ଛା ଛଅ ହଜାର ଟଙ୍କା ଆସିଯିବ ଆପଣଙ୍କର ଏଇଠୁ ନାହିଁ ଆଜ୍ଞା ପାଞ୍ଚ ହଜାର ଟଙ୍କା ଆମର ତେଲ ପଳାଇବ ନା ପାଞ୍ଚ ହଜାର ଟଙ୍କାରେ ଆମେ କେଉଁଠୁ ଆପଣଙ୍କୁ ନେଇକି ଯାଇପାରିବୁ

ଆଚ୍ଛା ହଁ ଭଲ ରେଷ୍ଟୁରାଣ୍ଟ୍ ଅଛି ବହୁତ କମ୍ ରେଟ୍ର ଭଲ ଭଲ ରେଷ୍ଟୁରାଣ୍ଟ୍ ଅଛି ସେଠି ଆପଣ କେତେ ଦିନ ସେଠି ରହିବେ ଚାରିଦିନ ଆଚ୍ଛା କିଏ କିଏ କେତେ ଜଣ ଯିବେ ତା'ହେଲେ ଆଉ ରେଟ୍ ଅଧିକ ଆସିବ ଆପଣଙ୍କୁ

ୱେଟ୍ ହିସାବରେ ୱେଟ୍ ହିସାବରେ ତା'ର ତେଲ କଟିବ ନା ଆପଣଙ୍କର ଆପଣ ଆପଣ ଜଣେ ଟ୍ରେନରେ ଯାଉଛନ୍ତି ପାଞ୍ଚ ଜଣ ପାଞ୍ଚ ଜଣ ଯାଉଛନ୍ତି ପାଞ୍ଚଟା ଟିକେଟ୍ କାଟୁଛନ୍ତି ନା ନାହିଁ ଆଚ୍ଛା ଟ୍ରେନ୍ଟା ରିଜର୍ଭ୍ ହେଲେ ଆପଣ କ'ଣ ସେଇ ଏକା ରେଟ୍ ପଡ଼ିବକି ପନ୍ଦର ଜଣ ଗଲେ ଏକା ରେଟ୍ ମାନେ ଜଣେ ଗଲେ ଏକା ରେଟ୍ ପଡ଼ିବକି ସାତ ହଜାର ହେବନି ଆଜ୍ଞା ଆଠ ହଜାର ଲାଗିବ ନା ହେବନି କିନ୍ତୁ ଆଠ ହଜାର ଟଙ୍କା ତଳକୁ ହେଲେ ନେଇ ହବନି କେଉଁ କେଉଁ ଦିନ ଯିବେ ହଉ ତା'ହେଲେ ଠିକ୍ ଅଛି ଫୋନ୍ କରିବେ ଆଉ